ମୁଁ ଖବରକାଗଜ ପଢ଼େ ଏବଂ ମୋ ପିଲାମାନଙ୍କୁ ବି ଖବର କାଗଜ ପଢ଼ିବା ବିଷୟରେ କୁହେ କାରଣ ଦୈନନ୍ଦିନ ଖବରକାଗଜ ପଢ଼ିଲେ କିଛି ଆମ ପିଲାମାନେ ଜାଣିପାରିବେ ଦେଶବିଦେଶର ଖବର କିଛି ଜାଣିପାରିବେ ତାଙ୍କ ମୁଣ୍ଡ ଅଧିକରୁ ଅଧିକ ଉନ୍ନତି ହେବ ସବୁ ବିଷୟରେ ଜାଣିଲେ ସେମାନଙ୍କର ଜ୍ଞାନ ବଢ଼ିବ ଭଲ ମନ୍ଦ ସବୁ ଜାଣିପାରିବେ ସବୁଦିନ ଆମ ଗାଁର ଘଟଣା ଆମ ପାଖ ପଡ଼ୋଶୀ ଗାଁର ଘଟଣା କେଉଁଠି ଦୁର୍ଘଟଣା ଏଇ ବିଷୟରେ ଆମେ ଜାଣୁ ଜାଣିଲେ ଖୁସି ଖବର ଜାଣିଲେ ମନ ଖୁସି ହୁଏ ଦୁଃଖ ଖବର ଜାଣିଲେ ମନଟା ଦୁଃଖ ହୁଏ ସେଥିପାଇଁ ପ୍ରତିଦିନ ମୁଁ ଖବରକାଗଜ ପଢ଼େ ଏବଂ ମୋ ପିଲାମାନଙ୍କୁ ବି କୁହେ ଖବରକାଗଜ ପଢ଼ିବା ପାଇଁ ଅନ୍ୟମାନେ ଯେଉଁମାନେ ଜାଣିନାହାନ୍ତି ତାଙ୍କୁ ବି କୁହେ ପଢ଼ିବା ପାଇଁ ସେମାନେ ବି ପଢ଼ନ୍ତି ପଢ଼ିଲେ ସବୁ ବିଷୟରେ ଜାଣିପାରିଲେ କିଛି ମୁଣ୍ଡରେ ଜ୍ଞାନ ବଢ଼ିବ